କିଏ ଆପଣ ଟ୍ୟାକ୍ସି ଡ୍ରାଇଭର୍ କହୁଥିଲେ ଆଉ ମୁଁ କଟକ ନାରାଜ ଯାତ୍ରା ଯିବାର ବୁଲିଯିବାର ଥିଲା କେତେ ଟଙ୍କା ପଡ଼ିବ ନା ମ ଆମେ ତିନି ଦିନ ରହି ତିନି ଦିନ ବୁଲିବୁ ହଜାରରୁ ପନ୍ଦରଶହ ଟଙ୍କା ଭଡ଼ା ନୁହଁ ଆଉ ଟିକେ କମାନ୍ତୁ ନା ଏତେ ଟଙ୍କା ନା ପନ୍ଦରଶହ ଟଙ୍କା ନା ବାରଶହ ଟଙ୍କା ଭିତରେ ହେଲେ ହୁଅନ୍ତା

ଆଉ କଟକରେ ମୁଁ ତିନି ଦିନ ରହିବି ଆଉ କଟକରେ ମୁଁ ତ ନୂଆ ଏତେ ଜାଣିନି ମୋତେ ଭଲ ଭଲ ଜାଗା ଦେଖିକି ଦେଖେଇବେ ଆଉ ଗାଡ଼ି ଚଲାଇବା ଟିକେ ଠିକ୍ସେ ଚଲେଇବେ କ'ଣ କଟକରେ ଭଲ ଭଲ ଜାଗା ଆପଣ ତ ଟ୍ୟାକ୍ସି ଡ୍ରାଇଭର୍ ସବୁ ଜାଗା ବୁଲି ବୁଲାକି ଦେଖିଥିବେ ଆଉ ମୁଁ ତ କିଛି ଦେଖିନି ଆଉ ତମେ କ'ଣ କ'ଣ ଭଲ ଭଲ ଜାଗା ଅଛି କହୁନାହାନ୍ତି କ'ଣ କ'ଣ କହୁନାହାନ୍ତି ବାଲିଯାତ୍ରା ଦେଖେଇ ବାଲିଯାତ୍ରା ପଡ଼ିଆ ଆଡ଼େ ଟିକେ ବୁଲେଇ ନେଇଯିବ ନା

ଆଉ କୋଉ ମଲ୍ଫଲ୍ ସପିଙ୍ଗ୍ ମଲ୍ଫଲ୍ ଆଡ଼େ ବୁଲେଇନେବ ନା ପଇସା ଆଉ ପାଞ୍ଚଟଙ୍କା ବି ଅଧିକ ନୁହଁ

ନୁହଁ

ଆଉ ଆସିକି ଆମ ଘରୁ ନେବେ ଆମ ଘର ପଦନା ଘରୁ ନେବେ ପୁଣି ସେ ଘରେ ଆଣି ଛାଡ଼ିବେ ସେଇ ଚାରି ପାଞ୍ଚ ଦିନ ଭିତରେ ହଁ ମୁଁ ଗୋଟେ ଦିନ ପୂର୍ବରୁ ଜଣେଇବି ଆଉ ଯଦି କହିବେ ଆଉ ଅଧା ପଇସା ଫୋନ୍ ପେ କରିଦେବି ଅଧା ପଇସା ଫୋନ୍ ପେ କରିଦେବି ବୁଲାବୁଲି କରିସାରିଲା ପରେ ହେଉଛି ଫେରିଲାବେଳକୁ ଆଉ ଅଧା ପଇସା ପୁଣି ଦେଇଦେବି